ବର୍ତ୍ତମାନର ଯୁବ ପିଢ଼ି ଆଉ ଅତୀତର ଯୁବକ ପିଢ଼ିଙ୍କ ଭିତରେ ବିଶେଷ ଭାବରେ ତ ପାର୍ଥକ୍ୟ ଦେଖାଯାଉଛି ତ ଅତୀତର ଯୁବ ପିଢ଼ିମାନେ ଙ୍କର ଆଜି ଯୋଉଁ ଟେକ୍ନିକାଲ କାମ ସବୁ ଅଛି ଅତୀତରେ ଏସବୁ କାମ ଟିକିଏ ନଥିଲା ଆଜିର ଯୁବପିଢ଼ିମାନେ ବିଭିନ୍ନ କାମରେ ସବୁ ମାନେ କର୍ମ ନିଯୁକ୍ତି ପାଉଛନ୍ତି ଆଉ ଅତୀତର ଯୁବପିଢ଼ିମାନେ କୃଷି ତଥା ନିଜର ପାରମ୍ପରିକ କାମ ଛଡ଼ା ଅନ୍ୟ ବିଶେଷ କାମ ଧନ୍ଧା ମିଳୁନଥିଲା ଆଜିର ଯୁବପିଢ଼ିମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ସବୁଥିରେ ପରିବର୍ତ୍ତନ ଆସିଛି ତେଣୁ ତାଙ୍କର ଜୀବନ ଜୀବିକା ଆଜିର ଯେଉଁମାନଙ୍କର ମତ ସେ ଅନୁସାରେ ପରିଚାଳିତ ହେଉଛି ଦେଖାଯାଉଛି ଆଉ ତ ଆଗରୁ ଅତୀତର ଯୁବପିଢ଼ିମାନେ ଆଜି ଯେମିତି ଗାଡ଼ି ଘୋଡ଼ା ପ୍ରତ୍ୟେକ ଘରେ ଗାଡ଼ି ଘୋଡ଼ା ଇତ୍ୟାଦି ରହିଛି ଅତୀତରେ ଏସବୁ ପୁରା ବହୁତ ଅଭାବ ଥିଲା ଆଉ ଆଜିର ଯୁବପିଢ଼ି ମାନେ ତ ଶୃଙ୍ଖଳା ତ ନୀତି ନିୟମ ଆଦର୍ଶରେ ଅତୀତର ଯୁବପିଢ଼ି ଅତୀତର ଲୋକଙ୍କ ଅପେକ୍ଷା ଟିକିଏ ଆଜିର ଯୁବପିଢ଼ିର ଟିକିଏ କମ କମ ରହୁଛି ଯେହେତୁ ଅତୀତର ଲୋକଙ୍କର ମାନିବା ଆଉ ଶୃଙ୍ଖଳାଗତ ଜୀବନ ଯାପନ ଇତ୍ୟାଦି ଅଧିକ ଟିକିଏ ପରିମାଣର ଥିଲା ଆଜିର ଯୁବପିଢ଼ିର ଟିକିଏ ଅନେକାଂଶରେ ଦେଖାଯାଉଛି ଯେ ବିଭିନ୍ନ